ବାଇକିଂ ଏପରି ଏକ ଜିନିଷ ଯାହାକି ଆମକୁ ଅଦ୍ଭୁତ ମନେକରାଇଥାଏ କାହିଁକିନା ଆମେ ଯେତେବେଳେ ବାଇକ୍ରେ ଯାଉଛୁ ବା ଯେତେବେଳେ ଆମେ ଗୋଟେ ରାଇଡିଂ କରୁଛୁ ତ ଆମକୁ ବହୁତ ଖୁସି ଲାଗିଥାଏ ଯଦି ଆମେ ଗୋଟେ ଭଲ ରାଇଡ଼ର୍ ତ ଆମେ ଯେତେବେଳେ କ'ଣ କରିବା ନା ଯଦି ଆମେ ଗୋଟେ ଭଲ ରାଇଡ଼ର୍ ତ ଆମେ ରାଇଡିଂ କଲାବେଳେ ସବୁବେଳେ ସେଫ୍ଟିର ପାଳନ କରିବା ଯାହା ନିୟମ ଅଛି ବା ଯାହା ହେଲ୍ମେଟ୍ ପିନ୍ଧିବା ଟ୍ରାଫିକ୍ ଲାଇନ୍ର ନିୟମ ମାନିବା ଏହିସବୁ ଜିନିଷ ମାନିକି ଚଳିଲେ ଆମେ ଆଗକୁ ଆଗରି ଗୋଟେ ଭଲ ରାଇଡ଼ର୍ ହୋଇପାରିବା ଏବଂ ରାଇଡିଂରେ ବା ରାଇଡିଂରେ ଆମେ ବହୁତ ଆଗକୁ ଯାଇପାରିବା ଏବଂ ଆମେ ବହୁତ ଆଗକୁ ଯାଇ ଅନେକ ଗୁଡ଼ିଏ ନାମ ମଧ୍ୟ କମାଇପାରିବା ଏବଂ ପଇସା ଅର୍ଜନ କରିପାରିବା ତେଣୁ ବାଇକିଂକୁ କିଏ ଛୋଟ ବୋଲି କହିବା ନୁହେଁ ବାଇକିଂରେ ମଧ୍ୟ ଅନେକ ଗୁଡ଼ିଏ କଲା ରହିଛି ବାଇକିଂ କରିବା ବି ବହୁତ ଲୋକଙ୍କର ସଉକ ଏବଂ ବହୁତ ଲୋକଙ୍କର ହବି ଥାଏ ଯାହାକି ଲୋକମାନେ ବୁଝିପାରନ୍ତି ନାହିଁ ତେଣୁ ଲୋକମାନେ ସମସ୍ତେ ବୁଝିବା କଥା ଏବଂ ଏବଂ ଯେତେବେଲେ ଆମେ ବାଇକିଂ କରୁଛୁ ସେତେବେଲେ ଖୁସି ମନରେ ବାଇକିଂ କରି ଆଗକୁ ଯିବା କଥା ଏବଂ ଯେତେବେଳେ ଆମେ ବାଇକିଂଟା ଷ୍ଟାର୍ଟ୍ ହେଉଛି ବା ବାଇକିଂଟା ଚାଲୁଛି ସେତେବେଳେ କିପରି କ୍ଲଚ୍ ଗିଅରି କିପରି ବ୍ରେକ୍ ଲାଗିବା ସେହି କଥା ଲାଗିବା କଥା ଏବଂ ଯେତେବେଲେ ଆମେ ଯାଉଛୁ କିଛି ଲଙ୍ଗ୍ ଡ୍ରାଇଭ୍ରେ ତ ସବୁକିଛି ଆମେ ଚେକ୍ କରିବା କଥା ଏବଂ ସବୁକିଛି ଚେକ୍ କରିସାରିବା ପରେ ଆମେ ବାଇକ୍କୁ ଆମେ ଷ୍ଟାର୍ଟ୍ କରିବା କଥା ଏବଂ ପ୍ରଥମେ ଆମେ କୌଣସି ମେକାନିକ୍ ପାଖକୁ ଯାଇ କିମ୍ବା କୌଣସି ଗେରାଜ୍ ପାଖକୁ ଯାଇ ଆମେ ସେଥିର ଅଲ୍ ଟୋଟାଲ୍ ଚେକ୍ଅପ୍ ବା ସାର୍ଭିସିଂ କରାଇବା କଥା ସାର୍ଭିସିଂ କରାଇବା ଦ୍ଵାରା କ'ଣ ହେବନା ସେ ସବୁକୁ ପାର୍ଟ୍କୁ ଚେକ୍ କରିବ ଏବଂ ଚେକ୍ କରିବା ଫଳତଃ ଏବଂ ଚେକ୍ କରିବା ଫଲରେ ଆମେ କ'ଣ କରିବା ନା ଆମେ ବାଇକ୍କୁ ଜାଣିପାରିବା କି ଆମେ ବାଇକ୍ ଏବେ ସେଫ୍ଟିରେ ଅଛି ଏବେ ବାଇକ୍ଟା ଠିକ୍ ହିସାବରେ ଯିବ ତା'ପରେ ଆମେ କ'ଣ କରିବା ହେଲ୍ମେଟ୍ ପିନ୍ଧିବା ପ୍ୟାଡ୍ ଲଗାଇବା ଆମର ଯେଉଁ ଗ୍ଲୋଭ୍ ଅଛି ତାହା ଲଗାଇବା ଏବଂ ଆମର ଯାହା ସେଫ୍ଟି ଅଛି ତାହା ଲଗାଇବା ଏବଂ ଗାଡ଼ି ସବୁବେଳେ ଚାଲିଶରୁ କମ୍ ନେବା ଏବଂ ଆଗକୁ ଯିବା ଏବଂ ଯେତେବେଳେ ଆମେ ଯାଉଛୁ ତ ସରକାର ଅନେକ ଗୁଡ଼ିଏ ନିୟମ ଅଛି ଟ୍ରାଫିକ୍ ନିୟମ ଅଛି ଏ ସେଗୁଡ଼ିକ ମଧ୍ୟ ଆମେ ମାନିକି ଚାଲିବା